ଓଡ଼ିଶାରେ ବିଭିନ୍ନ ପ୍ରକାର ଚାଷ ହୋଇଥାଏ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଓଡ଼ିଶା ଆମେ ଗର୍ବିତ ଓଡ଼ିଶାର ଦକ୍ଷିଣ ଅଞ୍ଚଳରେ ମାଣ୍ଡିଆ କାନ୍ଦୁଲ ଅଦା ହଳଦୀ ଚାଷ କରାଯାଉଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ଧାନ ଗହମ ବାଜରା ଚାଷ କରାଯାଏ ଡାଲି ଜାତୀୟ ଚାଷ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଚୁର ପରିମାଣରେ ଚାଷ ହୋଇଥାଏ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଅଞ୍ଚଳରେ ମକା ଚାଷ ମଧ୍ୟ ବହୁ ପରିମାଣରେ କରାଯାଏ ପଶ୍ଚିମ ଓଡ଼ିଶାରେ ତମାଖୁ ଝୋଟ ଓ ଆଖୁ ଚାଷର ପ୍ରଧାନ ଚାଷ ଭାବରେ ଗ୍ରହଣ କରାଯାଏ ଚାଷ ପାଇଁ ଆଧୁନିକ ଯନ୍ତ୍ରପାତି ଯଥା ଟ୍ରାକ୍ଟର ପାଞ୍ଚର ଟିଲ୍କ ସମସ୍ତ ବ୍ୟବହାର କରାଯାଉଛି ଏତଦ୍ ବ୍ୟତୀତ ଧାନ ଲଗାଇବାକୁ କାଟିବାକୁ ବିହନ ଲଗାଇବାକୁ ଅମଳ କରିବାକୁ ବିଭିନ୍ନ ପ୍ରକାର ଯନ୍ତ୍ରପାତି ବ୍ୟବହାର ହେଉଅଛି କୃଷି ପାଇଁ ଶୂନକେନ୍ଦ୍ର ରହିଛି